ଓଡ଼ିଶାର କୃଷି କ୍ଷେତ୍ରରେ ବହୁତ ଶୀର୍ଷ ପ୍ରତିଭା ଅଛି ତାହା ମୂଳ ଧାରଣା ନୁହେଁ କାରଣ ଓଡ଼ିଶାରେ ଅଧିକାଂଶ ରାଜ୍ୟରେ ଚାଷୀମାନେ ରହନ୍ତି ଯାହାକି ଆମ ଓଡ଼ିଶାକୁ ବହୁତ ଶୀର୍ଷକେ ଶୀର୍ଷରେ ସ୍ଥାନ ଗ୍ରହଣ କରିଛି କୃଷି ପାଇଁ ଏବଂ ଏହାର ବଜାୟ ବହୁତ ମୋ ବର୍ଷରୁ କରି ଆସୁଅଛି ଏବଂ ଆଜିକାଲିିକା ପିଲାମାନେ ବି କୃଷି ଉପରେ ବହୁତ ଆଗ୍ରହ ପ୍ରତିଭା ଇଚ୍ଛା ପ୍ରକାଶ କରୁଛନ୍ତି ଯାହାକି ବହୁତ ଉନ୍ନତି କରିଆସିଅଛି ଏବଂ ଏହା ଆମର ଓଡ଼ିଶାକୁ ଆକର୍ଷିତ କରୁଛି ଆମର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବି ଏହା ପାଇଁ ବି ବହୁତ ସହାୟତା ଦଉଛନ୍ତି ହେଲ୍ପ କରୁଛନ୍ତି ପିଲାମାନଙ୍କୁ ପଢ଼ିବାରେ କାମ କରିବାରେ ଟ୍ରେନିଂ ଦଉଛନ୍ତି ଓ ୟୁ ଏ ଟି ଯାହାକି ଦଶ ଲକ୍ଷ ଲକ୍ଷ ପିଲାମାନେ ଏଗ୍ଜାମ୍ ଦଉଛନ୍ତି ଯାହାକି ଏହା ବର୍ଣ୍ଣନା କରି ସ୍ପର୍ଶ ଭାବରେ କରିହେଉଛିି ଯେ ଆଜିକାଲିର ପିଲାମାନେ କୃଷିକୁ ନେଇକି ବହୁତ ଇମ୍ପୋଟେଣ୍ଟ୍ ପ୍ରାୟୋରିଟି ଦଉଛନ୍ତି